ହାଲୋ ମୁଁ ବାଙ୍ଗଲୋରରୁ ଆସିଛି ଆଜି ପହଞ୍ଚିଲି କ'ଣ ହଉ ଯିବା ଲକ୍ଷ୍ମୀ ପୂଜାରେ କେମିତି ବେପାର ହେଲା ମୁଁ ଏବେ ରହିବି ମ ଏ ଯେଉଁ ମାର୍ଗଶୀର ମାସଟା ଏ ତମ ଘରେ ସମସ୍ତେ ଭଲ ଅଛନ୍ତି ହଁ ହଁ ମୁଁ ଛୁଆ ପିଲାମାନଙ୍କୁ ସମସ୍ତଙ୍କୁ ନେଇକି ହିଁ ଆସିଛି ହଉ ହଉ ଯିବା ଆଉ ହଉ ହଉ ଖୋଜିଦେବା ବାଙ୍ଗଲୋରରେ ଆଉ ହଁ ହଁ ହଁ ମୁଁ ଜଣାଇଦେବି ତମକୁ ଆଉ ବାଙ୍ଗାଲୋର ଗଲାବେଳେ ଏଇ ତ ମୁଁ ବେପାର କେମିତି ଚାଲିଛି ହଉ ହଉ ତମ ଆଡ଼େ ବାତ୍ୟା ଜୋର ହେଇଛି ହଉ ହଉ ହଁ ହଁ ଆଉ ପିଲାଛୁଆ ସମସ୍ତେ ଭଲ ଅଛନ୍ତି

ହଉ ଯିବା